ସରସ୍ବତୀ ପୂଜାରେ ପ୍ୟାଣ୍ଟ ସାର୍ଟ କିଣିବା ପାଇଁ ମୁଁ ରଣପୁର ଆସିଥିଲି ସେଇଠି ତିନି ଚାରୋଟି ଦୋକାନ ବୁଲିଲି କେଉଁଠି ବି ପ୍ୟାଣ୍ଟ ମୋତେ ପସନ୍ଦ ଆସିଲା ନାହିଁ ଶେଷରେ ଅମ୍ବର ଦୋକାନକୁ ଯାଇ ପହଞ୍ଚିଲି ଦୋକାନୀ ଭାଇଙ୍କୁ କହିଲି ଜିନ ପ୍ୟାଣ୍ଟ ଦେଖାଇବାକୁ ଦୋକାନୀ ଭାଇ ଜିନ ପ୍ୟାଣ୍ଟ ଦେଖାଇଲା ପରେ ପ୍ୟାଣ୍ଟଟି ମୋତେ ଭଲ ଲାଗିଲା ତାକୁ ଟ୍ରାଏଲ ରୁମରେ ପିନ୍ଧିକି ଦେଖିଲି ଭଲ ଲାଗିବା ପରେ ଦୋକାନୀ ଭାଇଙ୍କୁ ରେଟ ପଚାରିଲି ଶେଷରେ ଡିସକାଉଣ୍ଟ କରି ଦୋକାନୀ ଭାଇ ମୋତେ ପ୍ୟାଣ୍ଟଟିକୁ ପଚିଶଶହ ଟଙ୍କାରେ ଦେଲେ ତାହାକୁ ଏବେ ପିନ୍ଧିବାର ବର୍ଷେ ପୁରିଗଲା ଏବେ ବି ପ୍ୟାଣ୍ଟଟି ଭଲ ଲାଗୁଛି ଖରା ଦିନେ ପିନ୍ଧିବା ପାଇଁ ସୁବିଧା ଲାଗୁଛି ଧୋଇ ଶୁଖେଇଲେ କଲର ଯାଉନାହିଁ